ଆମେ ଆମ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଓଡ଼ିଆ ଭାଷାର ଖଣ୍ଡ ବାକ୍ୟ ଏବଂ ରୂଢ଼ୀ ଗୁଡ଼ିକ ହେଲା ଘର ଢ଼ିଙ୍କି କୁମ୍ଭୀର କୁମ୍ଭୀର କାନ୍ଦଣା ସମୁଦ୍ରକୁ ଶଙ୍ଖେ ପାଣି ହାତୀ ସୁନା କଳସ ଢ଼ାଳିବା ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି ଭୁକିଲା କୁକୁର କାମୁଡ଼େ ନାହିଁ ବହୁ ଲୋକରେ ମୂଷା ମରେ ନାହିଁ